କୃଷକମାନେ ସୁନିଶ୍ଚିତ କରିପାରିବିନି କିନ୍ତୁ ପଶୁର ଯେଉଁ ଆମ ଏଠିକି ପଶୁ ଚିକିତ୍ସକ ଅଛନ୍ତି ଏଠିକେ ସେମାନଙ୍କୁ ଆମେ ଫୋନ ସାହାଯ୍ୟରେ ଆମେ ଆମକୁ ଘରେ ଡାକିଲେ ତାଙ୍କେ ଆସୁଛନ୍ତି ଭିଜିଟ୍ରେ ବି ତାଙ୍କେ ନ ଡାକିଲେ ବି ମଝିରେ ମଝିରେ ଭିଜିଟ୍ରେ ଆସୁଛନ୍ତି ତାଙ୍କୁ ଆମେ ଆମେ ତ ଚିହ୍ନଟ କରିପାରୁନୁ କିନ୍ତୁ ସେମାନେ ତାଙ୍କର ଇଏ ଅନୁସାରେ ତାଙ୍କେ ଧାର୍ଯ୍ୟ ଅନୁସାରେ ସେମାନେ ଟୀକାକରଣ ଘରେ ଘରେ ଆସିକରି କରିଦେଉଛନ୍ତି ଟୀକାକରଣ କରାଉଛନ୍ତି ସେ ପଶୁଙ୍କୁ ଆଉ ସେମାନେ ହିଁ ସେ ପ୍ରାଣୀ ଚିକିତ୍ସକ ଯେଉଁମାନେ ରହୁଛନ୍ତିି ସେମାନେ କରାଉଛନ୍ତି ଆମକୁ ଏତେ ଧାରଣା ନାହିଁ କେଉଁ ରୋଗ ହେଉଛି ଆମେ ଯଦି କୌଣସି ଅସୁବିଧା ଦେଖୁଛୁ ଆମେ ଡାଇରେକ୍ଟଲି ତାଙ୍କୁ ସମ୍ପର୍କ ସିଧାସାଳଖ ତାଙ୍କୁ ସମ୍ପର୍କ କରୁଛୁ ପଶୁ ଚିକିତ୍ସକ ସହିତ